ହଁ ଶ୍ୟାମ ଭଲ ଅଛୁ ମୁଁ ବି ଭଲ ଅଛି ଟିକିଏ ଟେନସନ୍ରେ ଅଛି ଆଉ ଦୁଃଖରେ କ'ଣ ପାଇଁ କହିଲେ ଏଇ ଯେଉଁ ଚାଷ ଲଗାଇନଥିଲି କି ଆମର ଏବର୍ଷ ଆରେ ସବୁ ଚାଷ ପୁରା ଖରାପ ହେଇଯାଉଛି ମାନେ ତାହିଁରେ ଠିକ୍ରେ ହେଉନି ପାଣି ପୁରେଇ ଆସୁଛି ସାଇଡ଼୍ ଗୋଟେ ମାନେ ପୋଖରୀଟେ କରିଦେଇଛନ୍ତି ପୋଖରୀର ସବୁ ପାଣି ଚାଷକୁ ପଳାଇଆସୁଛି ଆଉ ତୋର କ'ଣ ଖବର ଆଚ୍ଛା ତୁ କିଛି ମାନେ ବିଷମରା ଔଷଧ ବ୍ୟବହାର କରୁନୁକି ତୁ ଆଣିବୁନା ଆଉ ଏଇ ଯେଉଁ ଆମର ସରକାରଙ୍କ ଦ୍ଵାରା ଫ୍ରିରେ ବି ମଧ୍ୟ ମିଳୁଛିନା ମାଗଣାରେ ମିଳୁଛି ଏଇ ଯେଉଁ ଆମ ଭଦ୍ରକର ଆରଡ଼ି ଛକ ପାଖରେ ଗୋଟେ ଦୋକାନ ଅଛି ସେଇଠି ଗୋଟେ ଦୋକାନ ଅଛି ସେଇଠି ମାନେ ତୋର ଆଇ ଡ଼ି କାର୍ଡ଼ ଦେଖେଇବୁ ଯାଇକି ମାନେ ଆମର ଆଧାର କାର୍ଡ଼ ହେଉ କିମ୍ବା ଭୋଟର କାର୍ଡ଼ ହେବୁ ଆଉ ଚାଷୀ ପାଇଁ ଗୋଟେ ଯେଉଁ କାର୍ଡ଼ ଦେଇନାହାନ୍ତିକି ସେଇ କାର୍ଡ଼ଟା ଯାଇକି ଦେଖାଇବୁ ସେଥିରେ ନେଇକି କିଛି ପରିମାଣ ମାତ୍ରାରେ କୀଟନାଶକ ଔଷଧ ଦେଉଛନ୍ତି ସେଇଟା ନେଇକି ଥରେ ଲଗାଇକି ମାନେ ମାରିକି ଦେଖେ ପାଣିରେ ମିଶାଇକି ସବୁମାନେ ତ ଖରାପ ହେଇଯିବ ମାନେ କ'ଣ କରିବୁ ଆଉ ଯଦି ଅଧା ଖରାପ ହେଇଗଲା ମାନେ ତୁ ଅମଳ କେମତି କରିବୁ ତ ସେଇପଟୁ ନେ ଟିକିଏ ତାହିଁରେ ମାରିକି ଦେଖେ ଯଦି ହେଉନି ବୋଲି କହିଲେ ଆମେ କ'ଣ ଅଲଗା ମାନେ କ'ଣ ଗୋଟେ ଟ୍ରାଏ କରିକି କରିବା ଆଉ ଦେଖେ ମୋର ମଧ୍ୟ ମୁଁ ଏବେ ଲଗାଇଥିଲି ଯେଉଁ ଦୁଇ ଏକରରେ ଲଗାଇଥିଲି ଗୋଟେ ଆମର ଧାନ ଲଗାଇଥିଲି ଆଉ ମକାଟେ ବି ଲଗାଇଥିଲି ମକା ତ ପୁରା ସବୁ ପୋକ ଖାଇଗଲା ସେଥିପାଇଁ ଯେଉଁ ସରକାର ଦ୍ଵାରା ଯେଉଁ ଦିଆଯାଉଛି ଯେଉଁ ମେଡ଼ିସିନ୍ ବା ଔଷଧଯାକ ଆଣିକି ଲଗାଇଲି ସେଥିରେ ପୁରା ମାନେ ହେଲେବି ପୁରା ପୋକ ମାରି ପଡ଼ୁଛି କ'ଣ କରିବା କହିଲୁ ସେଥିପାଇଁ ଗୋବର ଫୋବର ଟିକିଏ ଭଲକରି ଲଗାଇକି ଟିକିଏ ଚାଷ ଫାଶ କରିବା ପାଇଁ କରୁଛି ଆଉ ତୁ ଗୋବର ଫୋବର ଯଦି ଅଛି ବୋଲେ ଗୋଟେ ଦୁଇ ବସ୍ତା ଖଣ୍ଡେ ପଠାଉନୁ ଆମ ଗାଁକୁ ସେ ଗୋବରଟା ତମ ଗାଁରେ ମିଳୁନି କି ନା ଅନ୍ୟ ଗାଁରୁ ତମେ ମଗାଉଛ ସେଇଠୁ ଆଚ୍ଛା ଆଚ୍ଛା ହଁ ତ ଏମତି ଖବର ଆଉ ଏଇ ବର୍ଷ ଠିକ୍ରେ ଅମଳ ମଧ୍ୟ ହେଇପାରିବନି ଲାଗୁଛି ଜମିରେ ମଧ୍ୟ ଅନେକ ପ୍ରକାରର ମାନେ ଖରାପ କୃଷି କୌଶଳ ମଧ୍ୟ ହେଉଛି ଦେଖେ ଏବେ ଅନେକ ଲୋକ ଅନେକ ପ୍ରକାରର ଗଛ ଫଛ ଲଗାଉଛନ୍ତି ମାତ୍ର ସେଥିରେ ଠିକ୍ରେ ପାଣି ଦେଉନାହାନ୍ତି ଆଉ ଠିକ୍ରେ ଇଏ କରୁନାହାନ୍ତି ସେଥିପାଇଁ ଇଏ ଖରାପ ହେଇଯାଉଛି ତମର ସେଠି ପାଣି ଯଥେଷ୍ଟ ମାତ୍ରାରେ ଅଛିନା ନାହିଁ ପାଣି ଠିକ୍ ଠାକ୍ରେ ଦେଉଥିବୁନା ଆଉ ଠିକ୍ରେ ନଦେଲେ କେମତି ହେବ ଠିକ୍ରେ ମୁଁ ବି ପାଣି ଠିକ୍ଠାକ୍ ଦିଆହେଉଛି ଯେ ଆମର ପାଣି ପୁରା ପଳାଇଆସୁଛି ପୁରା ପୋଖରୀ ଗୋଟେ ସାଇଡ଼୍ରେ ଅଛି ପୁରା ଜମିରେ ପୁରା ପାଣି ମାଡ଼ି ଆସୁଛି ଠିକ୍ରେ ହେଉନି ସେଥପାଇଁ କେମିତି କ'ଣ କରିବା ମୋତେ ପୁରା ଟେନସନ୍ରେ ମୁଁ ଅଛି କ'ଣ କରିବି ହଁ ହଁ ହଁ ମୁଁ ସେଇ ଛକ ପାଖରେ ହିଁ ରହୁଛି ସାଇଡ଼୍ ଘରେ ଆସିଲେ ମୋତେ କେତେବେଳେ କଲ୍ କରିବୁ ମୁଁ ମଧ୍ୟ ଆରେ ସେଇ ମେଡ଼ିସ୍ ହଁ ହଁ ନା ନା ମୁଁ ସେ ଔଷଧଟା ଆଣିଥିଲି ମୋ ପାଖରେ ଏବେ ନାହିଁକି ଗୋଟେ ଦୁଇ ଲିଟର୍ ଖଣ୍ଡେ ଅଛି ସେଥିରେ କ'ଣ କରାହେଉଛି କହିଲୁ ମାନେ ଗୋଟେ ଖାପରେ କାଢ଼ିକି ଯେଉଁ ଜଳ ସିଞ୍ଚନ ଯେଉଁ କରାହେଉନି କି ସେଇ ଜଳ ସିଞ୍ଚନ ମୋର ତ ଏଇଠି ପୁରା ପାଣି ଭାସି ଯାଇଛିରେ ସେଇଥିପାଇଁ ମୁଁ ଠିକ୍ରେ କରିପାରୁନି ସେଇଟା ଯେତେବେଳେ ଶୁଖିବ ଖରା ମାସ ଆସିବ ଯେତେବେଳେ ଶୁଖିବ ସେ ଶୁଖିଲା ପରେ ହିଁ ମୁଁ ଭାବୁଛି କି ସେଇଠି ଟିକିଏ ଔଷଧଟା ମିଶାଇ ଦେଇକରି ମାନେ ଥରେ ଛିଞ୍ଚିକି ଦେଖିବି କ'ଣ ହେଉଛି ଦେଖିବା କାହିଁକି ନା ମୋତେ ୟା ପରେ ମାନେ କାଟିବାର ଅଛି ନା ସମୟ ବି ହେଇଗଲା କାଟିଲା ପରେ ହିଁ ଭଲରେ ମାନେ ଜଣାପଡ଼ିବ କେତେ କେଜି ହେଉଛି କ'ଣ ବାହାରୁଛି ସବୁ ଆଉ ହଉ ଶୁଣେ ଗଲେ ମିଶିବା ମୁଁ ତୋତେ ଗଲାପରେ କଲ୍ କରିବି ହେଲା ମିଶିକି ଯିବା ଆଣିବା ପାଇଁ ହଉ ରଖିଲି